ଆମ ଦେଶର ଆମ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚାଷ ହେଉଛି ଧାନ ଧାନ ଧାନ ହିଁ ଆମର ଗଞ୍ଜାମ ଜିଲ୍ଲାର ସବୁଠୁ ଅଧିକ ଚାଷ କରିବାର ଫସଲ ହୋଇଥାଏ ଧାନ ଧାନକୁ ଧାନକୁ ଚାଷ କରି ଆମେ ଗଞ୍ଜାମ ଜିଲ୍ଲାର ସବୁଠୁ ଅଧିକ ଲୋକ ଏବଂ ଅଧିକ ଚାଷୀ ଧାନ ଚାଷ କରନ୍ତି ଏବଂ ଧାନ ଚାଷ କରି ସେଠି ବହୁତ ଟଙ୍କା ରୋଜଗାର କରନ୍ତି ଧାନ ଚାଷ କରି ଧାନ ଚାଷ ପାଇଁ ଆମ ଜଳସେଚନ ନିହାତିନ୍ତ ଆବଶ୍ୟକ ହୋଇଥାଏ ସେଥିପାଇଁ ସରକାର ବହୁତ ଜଳସେଚନ ବ୍ୟବସ୍ଥା କରିଛନ୍ତି ଏବଂ ଧାନ ଚାଷ ସହିତ ଆମ ଗଞ୍ଜାମ ଜିଲ୍ଲାରେ ପଶୁ ସମ୍ପତ୍ତି ବି ରହିଛି ଯେଉଁଟାକି କୃଷ୍ଣସାର ମୃଗ କୁହାଯାଏ ସେଇ କୃଷ୍ଣସାର ମୃଗ କେବଳ ଗଞ୍ଜାମ ଜିଲ୍ଲାରେ ହିଁ ମିଳିବାକୁ ପାଇଥାଏ ଅନ୍ୟ କେଉଁ ଜିଲ୍ଲାରେ ବି କୃଷ୍ଣସାର ମୃଗ ମିଳେ ନାହିଁ ଗଞ୍ଜାମ ଦେଶରେ ଫସଲ ହିସାବରେ ମକା ବହୁତ ଭଲ ହୋଇଥାଏ ମକା ଦ୍ୱାରା ମକାକୁ ବ୍ୟବହାର କରି ବାହାର ଦେଶକୁ ମଧ୍ୟ ମକା ଆମର ଗଞ୍ଜାମ ଜିଲ୍ଲାରୁ ପଠାଯାଇଥାଏ ଗଞ୍ଜାମ ଟେକ୍ନୋଲୋଜି ହିସାବରେ ଆମର ମୋବାଇଲ ମୋବାଇଲ ଟାୱାର ଭଲ ରହିଥାଏ ରହିଛି ଏବଂ ଗଞ୍ଜାମ ଜିଲ୍ଲାରେ ଖରା ଋତୁ ଚାଷ ହିସାବରେ କପା ଚାଷ ମଧ୍ୟ କରାଯାଇଥାଏ କପା ଚାଷରୁ ଉତ୍ପାଦନ କରି ଦେଶ ଦେଶ ଏବଂ ଦେଶ ବାହାରେ ଏବଂ ରାଜ୍ୟ ଏବଂ ରାଜ୍ୟ ବାହାରେ ଗଞ୍ଜାମ ଜିଲ୍ଲାର ନାଁର ନାଁର ଚାହିଦା ବଢ଼ି ଚାଲିଛି ଗଞ୍ଜାମ ଜିଲ୍ଲାରେ ମଧ୍ୟ ମସଲାରେ ବି ପ୍ରଡ଼କ୍ସନ୍ ହେଉଛି ମସଲା ଚାଷ ଗୁଡ଼ି ମସଲାକୁ କମ୍ପାନୀ ରହିଛି ଯେଉଁଦ୍ଵାରା ମସଲାକୁ ମସଲା ୟୁଜ୍ କରି ଅନ୍ୟ ଦେଶକୁ ମଧ୍ୟ ମସଲା ପଠାଯାଇଥାଏ ଗଞ୍ଜାମ ଜିଲ୍ଲାରେ ଡାଲି ଜାତୀୟରେ ମୁଗ ବିରି ମଧ୍ୟ ହୋଇଥାଏ ମୁଗ ବିରି ମକା ଜାତୀୟ ଚାଷ ମଧ୍ୟ ବହୁତ ପରିମାଣରେ ଗଞ୍ଜାମ ଜିଲ୍ଲାରେ କରାଯାଇଥାଏ ଗଞ୍ଜାମ ଜିଲ୍ଲାର ଏଇ ଚାଷ ମୁଖ୍ୟ ଏବଂ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଜିଲ୍ଲାକୁ ସୁଦୃଢ଼ ଏବଂ ସଫଳ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଲୋକମାନେ ବହୁତ ପ୍ରକାର ଚାଷକୁ କରନ୍ତି ଏବଂ କରିବାକୁ ଚେଷ୍ଟା କରନ୍ତି ମଧ୍ୟ ଏବଂ ସେଥିରୁ ସେମାନେ ବହୁତ ବହୁତ ଫାଇଦା ଏବଂ ଫାଇଦା ପାଇଥାନ୍ତି ଏବଂ ସେଇ ଚାଷ କରି ସେମାନେ ସଫଳ ମଧ୍ୟ ହୋଇଛନ୍ତି ଏବଂ ଜନତା ଏବଂ ସରକାର ମଧ୍ୟ ଏହାକୁ ବହୁତ ପ୍ରୋତ୍ସାହନ ଦେଇଛନ୍ତି ଏହି ଚାଷକୁ ଅଧିକରୁ ଅଧିକ କରିବା ପାଇଁ ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ସବୁପ୍ରକାର ଚାଷ ମଧ୍ୟ ହୋଇଥାଏ